ଆମ ଅଞ୍ଚଳରେ ପାରମ୍ପରିକ ଖେଳ ଗୁଡ଼ିକ ମଧ୍ୟରେ ଆମେ ପ୍ରାୟତଃ କ୍ରିକେଟ୍ ଏବଂ ଫୁଟବଲ୍ ଆଉ ବିଭିନ୍ନ ପ୍ରକାର ଖେଳ ଆମେ ଖେଳିଥାଉ ସେଗୁଡ଼ିକ ମଧ୍ୟରୁ କ୍ରିକେଟ୍ ଏବଂ ଫୁଟବଲ୍ ଅଧିକ ଲୋକପ୍ରିୟ ଆଉ କ୍ରିକେଟ୍ ଖେଳ ଆଜିକାଲି ପ୍ରତ୍ୟେକ ଗାଁ ଗଣ୍ଡାରେ ପ୍ରାୟ ଟୁର୍ଣ୍ଣାମେଣ୍ଟ୍ ମାଧ୍ୟମରେ କି ଏମିତିବି ଫ୍ରେଣ୍ଡଲି୍ ମାଧ୍ୟମରେ କ୍ରିକେଟ୍ ଖେଳ ପ୍ରାୟ ଚାଲିଥାଏ ଏହାକୁ ଆମେ ବିଭିନ୍ନ ଜାଗାରେ କ୍ରିକେଟ୍ ଖେଳ ଆଜିକାଲି ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅଧିକ ଲୋକପ୍ରିୟ ହେଇଥିବାରୁ ଆମର ଆଞ୍ଚଳିକ ସ୍ତରରେ ମଧ୍ୟ ଆମ ଅଞ୍ଚଳରେ ମଧ୍ୟ କ୍ରିକେଟ୍ ଖେଳକୁ ଅଧିକ ପସନ୍ଦ କରୁଛନ୍ତି କ୍ରିକେଟ୍ ଖେଳିବା ଦ୍ଵାରା ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଆଉ ମାଧ୍ୟମରେ କ୍ରିକେଟ୍ ଖେଳ ଆଜି ଆଜିକାଲି ଅଧିକ ଆଦୃତ ହେଇପାରିଛି ଆଉ ସମସ୍ତେ କ୍ରିକେଟ୍ ଖେଳିବାକୁ ଅଧିକ ପସନ୍ଦ କରୁଛନ୍ତି ଆମ ଗାଁରେ ମଧ୍ୟ ପଡ଼ିଆରେ ପ୍ରାୟ ପ୍ରତ୍ୟେକ ଦିନ ପିଲାମାନେ ପ୍ରାକ୍ଟିସ୍ କରୁଛନ୍ତି ଅଭ୍ୟାସ କରି କ୍ରିକେଟ୍ ଖେଳୁଛନ୍ତି ଏବଂ ବିଭିନ୍ନ ଜାଗାକୁ ଯାଇ ମଧ୍ୟ ପ୍ରତିଯୋଗିତା ମାନଙ୍କରେ ଅଂଶ ଗ୍ରହଣ କରୁଛନ୍ତି ଆମ ଗ୍ରାମ ସ୍ତରୀୟ ବ୍ଲକ ସ୍ତରୀୟ ଜିଲ୍ଲା ସ୍ତରୀୟ ରାଜ୍ୟ ସ୍ତରୀୟ ପ୍ରତ୍ୟେକ କ୍ଷେତ୍ରରେ କ୍ରିକେଟ୍ ଖେଳରେ ସୁନାମ ଅର୍ଜନ କରୁଛନ୍ତି କ୍ରିକେଟ୍ ବ୍ୟାଟ୍ ବଲ୍ ଆଉ ଉଇକେଟ୍ କ୍ରିକେଟ୍ ଖେଳିବା ପାଇଁ ବିଭିନ୍ନ ସାମଗ୍ରୀ ବ୍ୟବହାର ହେଉଛି ଏବଂ ଫୁଟବଲ୍ ଖେଳରେ ମଧ୍ୟ ଦୁଇପଟେ ଗୋଲ୍ ପୋଷ୍ଟ୍ ଆଉ ଫୁଟବଲ୍ ଆଉ ଖେଳିବା ପାଇଁ ବିଭିନ୍ନ ପ୍ରକାର ତାଙ୍କର ଖେଳାଳି ମାନଙ୍କର ସରଞ୍ଜାମ ବ୍ୟବହାର କରୁଛନ୍ତି ଯେମିତିକି ବୁଟ୍ ଆଉ ସେମାନଙ୍କର ଆଁକଲେଟ୍ ଏମିତି ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କରୁଛନ୍ତି କ୍ରିକେଟ୍ ଖେଳରେ ଯେମିତି ତାଙ୍କର ସୁରକ୍ଷା ପାଇଁ ଖେଳାଳିମାନେ ବିଭିନ୍ନ ପ୍ରକାର ସାମଗ୍ରୀ ହେଲମେଣ୍ଟ ପ୍ୟାଡ଼୍ ଥାଇପ୍ୟାଡ଼୍ ଗ୍ଲୋବସ୍ ଆଉ ଏହିଭଳି ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କରି କ୍ରିକେଟ୍ ଖେଳକୁ ସୂଚାରୁ ରୂପରେ ସମ୍ପାଦନ କରୁଛନ୍ତି କ୍ରିକେଟ୍ ଖେଳ ପ୍ରକୃତରେ ଅଧିକ ଆଦୃତ ହେଇପାରିଛି ଏବଂ ମୋତେ ମଧ୍ୟ ଅଧିକା ପସନ୍ଦ ହୁଏ